ହଁ ମୁଁ ବଗିଚାରେ ଫଳ ଏବଂ ପନିପରିବା ବଢ଼େଇବାକୁ ଚେଷ୍ଟା କରୁଛି କାରଣ ଘରେ ଘର ବଗିଚାରେ ଆମେ ଫଳ କିମ୍ବା ପନିପରିବା ଲଗେଇବା ଦ୍ୱାରା ଆମର ବଗିଚା ସୁନ୍ଦର ଏବଂ ନିର୍ମଳ ଦେଖାଯାଇଥାଏ ଯାହାଦ୍ୱାରା ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପାଇଥାଉ ଆମେ ବଗିଚାରୁ କାରଣ ବଗିଚାରେ ଆମେ ଯେପରି ଅନ୍ୟାନ୍ୟ ଗଛ ଲଗେଇବା ତାହାଦ୍ୱାରା ଆମ ବଗିଚା ସୁନ୍ଦର ଦେଖାଯାଏ ଏବଂ ନିର୍ମଳ ଦେଖାଯାଏ ବଗିଚା ଲଗେଇବା ଏବଂ ଆମେ ବଗିଚାରେ ବିଭିନ୍ନ ପ୍ରକାର ଫଳ ଏବଂ ପନିପରିବା ଲଗେଇବା ଦ୍ୱାରା ଆମର ଅଧିକାଂଶ ଖର୍ଚ୍ଚ ବଢ଼ିବାରୁ ରୋକିଥାଏ କାରଣ ଆମେ ବାହାରେ ଯାଇ ଯେଉଁ ଫଳ କିମ୍ବା ପନିପରିବା କିଣିଥାଉ ତାହାଠୁ ଭଲ ଆମେ ଘରେ ବଗିଚାରେ ଲଗେଇବା ଦ୍ୱାରା ଆମକୁ ଏତେ ଖର୍ଚ୍ଚ ମଧ୍ୟ ହୋଇନଥାଏ ଏବଂ ବଗିଚାରେ ଫୁଲ କିମ୍ବା ଫଳ ପନିପରିବା ଲଗେଇବା ଦ୍ୱାରା ଆମ ଘର ସୁନ୍ଦର ସୁନ୍ଦର ଦେଖାଯାଇଥାଏ ଓ ପ୍ରକୃତିକୁ ଏକ ନିର୍ଦ୍ଦିଷ୍ଟ ଭାବେ ସୁନ୍ଦରରେ ଗଢ଼ି ଉଠିଥାଏ ବଗି ଏବଂ ବଗିଚାରେ ଫଳ ପନିପରିବା ଲଗେଇବା କିନ୍ତୁ ଲଗେଇବା କଥା ଏବଂ